ବାଲେଶ୍ଵର ଜିଲ୍ଲାରେ ହାଉସିଂ ବିକଳ୍ପ ସେମିତି ସେମିତି କିଛି ଡେଭ୍ଲପ୍ମେଣ୍ଟ ହେଇ ନାହିଁ ଯଦି ବି ଡେଭ୍ଲପ୍ମେଣ୍ଟ ହେଇଛି ପ୍ରାଇଭେଟ୍ରେ ହିଁ ପ୍ରାଇଭେଟ୍ରେ ସଂସ୍ଥାରେ ହିଁ ଡେଭ୍ଲପ୍ମେଣ୍ଟ ହେଇଛି ଗଭର୍ଣ୍ଣମେଣ୍ଟରେ ସେମିତି ଡେଭ୍ଲପ୍ମେଣ୍ଟ ହେଇ ନାହିଁ ଯଦି କିଛି ଅଳ୍ପ ସବୁ ଡେଭ୍ଲପ୍ମେଣ୍ଟ ହେଇଛି ଦୁଖୀ ଗରିବକୁ କିଛି ସହାୟତା ମଧ୍ୟ କିଛି ମିଳି ବି ନାହିଁ ଡେଭ୍ଲପ୍ମେଣ୍ଟ କିନ୍ତୁ ବହୁତ କିଛି ଆଗକୁ ବଢ଼ିବାର ଅଛି ଯାହାଦ୍ୱାରା ବାଲେଶ୍ଵର ବହୁତ କିଛି ଡେଭ୍ଲପ୍ମେଣ୍ଟ କରିବାର ଅଛି ସେମିତି କିଛି ଆଜି ପର୍ଯ୍ୟନ୍ତ ସେମିତି କିଛି ଡେଭ୍ଲପ୍ମେଣ୍ଟ କିଛି ହେଇ ନାହିଁ ସେ ଛୋଟ ହେଉ ବା ବଡ଼ ହେଉ ସେମିତି କିଛି ଡେଭ୍ଲପ୍ମେଣ୍ଟ ଆଗକୁ ବଢ଼ିବା ପାଇଁ ହେଲେ ବହୁତ କିଛି କରିବାକୁ ପଡ଼ିବ ଯାହାଦ୍ୱାରା ପ୍ରତ୍ୟେକ ନାଗରିକ ମାନେ ସହାୟତା ଉପଲାଭ ପାଇପାରିବେ ଯାହାଦ୍ୱାରା ଛୋଟ ଗୋଟେ ସଂସ୍ଥା କରିବା ତାକୁ ବନାଇବା ଯେମିତି ସହାୟତା ମିଳିବ ସାଧାରଣ ଲୋକକୁ ମିଳିବ ଆଜି ପର୍ଯ୍ୟନ୍ତ ସେ ବିକଳ୍ପ ସେମ୍ତି କିଛି ହାଉସିଂ ସେମ୍ତି କିଛି ନାହିଁ ପ୍ରାଇଭେଟ୍ରେ ପର୍ଶନାଲ୍ ଯାହାବି ହେଇଛି ପର୍ଶନାଲ୍ ତାଙ୍କର ପ୍ରାଇଭେଟ୍ ଦ୍ଵାରା ହିଁ ହେଇଛି ଗଭର୍ଣ୍ଣମେଣ୍ଟ ସର୍ଭିସ୍ ସେମିତି କିଛି ହେଇନାହିଁ ଆଗକୁ କ'ଣ ହେବ କ'ଣ ନାଇଁ ସେତକ ଜଣା ନାହିଁ ଆଉ ଏବଂ ଦୁଃଖୀ ଗରିବ ସାଧାରଣ ଲୋକ ସେମ୍ତି କିଛି ଡେଭ୍ଲପ୍ମେଣ୍ଟ ପାଇବାର ସେମ୍ତି କିଛି ଆଜି ପର୍ଯ୍ୟନ୍ତ ପାଇନାହାନ୍ତି ଯାହାଦ୍ୱାରା ଆଗକୁ କିଛି ଡେଭ୍ଲପ୍ମେଣ୍ଟ ପାଇ ହେଇପାରିଲେ ସାଧାରଣ ଲୋକ ଉପଲାଭ କରିପାରିବେ